ୟୁଏଏନ୍ର ଫୁଲଫର୍ମ ହେଉଛି ପର୍ମାନେଣ୍ଟ ଏକାଉଣ୍ଟ ନମ୍ବର ଏହାର ପ୍ରୋସିଜର୍ ମୋତେ ଜନା ନାଇଁ ଏହା ୟୁନିଭର୍ସରେ କାର୍ଯ୍ୟକାରୀ ହେସି ପିଏଏନ୍ର ଫୁଲଫର୍ମ ପର୍ମାନେଣ୍ଟ ଏକାଉଣ୍ଟ ନମ୍ବର ତ ଏହାର ଏହା ଇଣ୍ଡିଆରେ ପ୍ରୋସିଜର୍ ହେସି ଏହାର ୟୁଏଏନ୍ର ପ୍ରୋସିଜର୍ ମୋତେ ଆଜି ଜନା ନାହିଁ